ଆଧୁନିକ ଯୁଗରେ ଖେଳର ମହତ୍ୱ ଅଧିକ ସବୁବେଳେ ସମସ୍ତେ ଖେଳିବାକୁ ଭଲପାଆନ୍ତି କିଏ ହକି ତ କିଏ ଫୁଟବଲ୍ ତ କିଏ କ୍ରିକେଟ୍ ତ କିଏ ଟେନିସ୍ ଖେଳିବାକୁ ଭଲପାଆନ୍ତି ମୁଁ କିନ୍ତୁ ଫୁଟବଲ୍ ଖେଳିବାକୁ ଭଲପାଏ ସବୁ ଖେଳର ଉଦ୍ଦେଶ୍ୟ ହେଲା ଦେହର କସରତ ଫୁଟବଲ୍ ଖେଳର ଶାରୀରିକ ପରିଶ୍ରମ ଅଧିକା ହୁଏ ଦୁର୍ଭି ସହିତ ଭଲ ପଛରେ ଦୌଡ଼ିବା ପଡ଼େ ଏହାଫଳରେ ଆମ ଶରୀରର ବିକାଶ ହେବା ସହିତ ହାତ ସବୁ ଶକ୍ତ ହୁଏ ଫୁଟବଲ୍ ଖେଳ ଦୁଇଟି ଦଳରେ ଖେଳାଯାଏ ଆମ ଦେଶରେ ଜାତୀୟ ଖେଳ ଭାବରେ ହକି ଖେଳର ପ୍ରସିଦ୍ଧ ରହିଛି ଅଲମ୍ପିକ୍ ଇତ୍ୟାଦି ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଆମ ଦେଶ ନିଜର ପ୍ରଦାନ ବିଜୟ ରଖିଛି ଏହା ଏକ ଅତ୍ୟନ୍ତ ଆନନ୍ଦପ୍ରଦ କ୍ରୀଡ଼ା ଏହା ଖେଳର ଆରମ୍ଭରୁ ଶେଷ ଯାଏଁ ରୋମାଞ୍ଚ ଭରି ରହିଥାଏ ଶାରୀରିକ ଶକ୍ତି ଓ କୌଶଳ ପ୍ରଦର୍ଶନ ଦ୍ୱାରା ହକି ଖେଳାଳି କ୍ରୀଡ଼ା ପ୍ରଦର୍ଶନ ମାନଙ୍କର ହୃଦୟକୁ ଆକର୍ଷଣ କରନ୍ତି ଏହି ଖେଳ ଦୁଃସାହସ ଓ ରୋମାଞ୍ଚରେ ପରିପୂର୍ଣ୍ଣ ଏକ ମହାନ ଖେଳ ଅଠରଶହ ଛୟାଅଶି ମସିହାରେ ଜାନୁଆରୀ ଅଣତିରିଶ ତାରିଖ ହେଉଛି ହକିର ଜନ୍ମଦିନ ଏହି ଦିନ ରାଜା ସାତ ଏଡୱର୍ଡ଼ଙ୍କ ପୃଷ୍ଠପୋଷକତା ବ୍ରିଟିଶ୍ ହକି ପ୍ରସିଦ୍ଧ ସୃଷ୍ଟି ହୋଇଥିଲା ପରାଧୀନ ଭାରତ ବିଷୟରେ ହକି ଖେଳ ସେନାବାହିନୀର ଯବାନମାନଙ୍କର ମାଧ୍ୟମରେ ସୀମିତ ଥିଲା ବିଶ୍ୱ ବିଖ୍ୟାତ ହକି ଖେଳାଳି ଧ୍ୟାନ ଚାନ୍ଦ ସୈନ୍ୟବାହିନୀରେ ସିପାହୀ ଥିବା ବେଳେ ହକି ଖେଳୁଥିଲେ କ୍ରିକେଟ୍ ଖେଳ ପ୍ରାରମ୍ଭରେ ଦୁଇ ଦଳର ଖେଳାଳୀଙ୍କ ପ୍ରତିନିଧିଙ୍କୁ ନେଇ ଟସ୍ ପକାଯାଏ ଏହି ଟସ୍ରେ କେଉଁ ଦଳ ଜିତନ୍ତି ସେମାନଙ୍କ ନିର୍ଣ୍ଣୟ କରନ୍ତି ଯେ କିଏ ପ୍ରଥମେ ବୋଲିଂ କରିବ ବା କିଏ ବ୍ୟାଟିଂ କରିବ ଗୋଟିଏ ଦଳରେ ଦେଶ ଜଣେ ଖେଳାଳି ଆଉଟ୍ ହେଲେ କିମ୍ବା ଦଳର ଅଧିନାୟକ ଇନି ଇନିଂସ୍ ଘୋଷଣା କଲେ ଅନ୍ୟ ଦଳ ବ୍ୟାଟିଂ କରୁଥିବା ଆସନ୍ତା ଏଥିପୂର୍ବରୁ ସେହି ଦଳ ବିପକ୍ଷ ଦଳ ବିରୁଦ୍ଧରେ ବୋଲିଂ କରନ୍ତି ଯେଉଁ ଦଳ ପ୍ରଥମେ ବ୍ୟାଟିଂ କରିଥାଆନ୍ତି ପରେ ସେହି ଦଳ ବୋଲିଂ ଓ ବ୍ୟାଟିଂ କରନ୍ତି ଗୋଟିଏ ଟେଷ୍ଟ୍ ମ୍ୟାଚ୍ ପାଞ୍ଚ ଦିନ ଧରି ଚାଲେ ସେଇ ଟେଷ୍ଟ୍ ମ୍ୟାଚ୍ ପ୍ରତ୍ୟେକ ଦଳ ଦୁଇ ଥର ବା ଦୁଇଟି ଇନିଂସ୍ ଖେଳିଥାଆନ୍ତି ଗୋଟିଏ ଓଭର୍ ଛଅଟି ବଲ୍ରେ ପକାଯାଏ ଖେଳ ଆରମ୍ଭ ହେଲେ ବ୍ୟାଟିଂ କରୁଥିବା ଦଳର ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ଦୁଇଟି ବ୍ୟାଟ୍ ଧରି ଉଭୟ ୱିକେଟ୍ ପାଖରେ ଠିଆ ହୁଅନ୍ତି ଦୁଇ ପାର୍ଶ୍ୱରେ ଦୁଇ ଜଣ ବୋଲର୍ ଥର ଥରକୁ ଥର ଲେଖାଏଁ ଓଭର୍ ବୋଲିଂ କରନ୍ତି ବ୍ୟାଟ୍ସମ୍ୟାନମାନଙ୍କର ନିକଟକୁ ବୋଲିଂ ସାଧାରଣତଃ ଦୁଇ ପ୍ରକାର ଥାଏ ଗୋଟିଏ ଗୋଟିଏ ପେସ୍ ବୋଲିଂ ଓ ଅନ୍ୟଟି ସ୍ପିନ୍ ବୋଲିଂ ପେସ୍ ବୋଲିଂ କ୍ରିକେଟ୍ ଗତି ଅତ୍ୟଧିକ ହୋଇଥାଏ ତାହା ଫଳରେ ବ୍ୟାଟ୍ସମ୍ୟାନ୍ ମାନେ ଅନେକ ସମୟରେ ଦଳର ଗତିକୁ ବୁଝିବାରେ ସମର୍ଥ ହୋଇପାରିନଥାଏ ସେ କ୍ଷେତ୍ରରେ ଆଉଟ୍ ହେବାର ସମ୍ଭାବନା ଅଧିକ ଥାଏ ସ୍ପିନ୍ ବୋଲିଂରେ ବଲ୍ ପିଚ୍ରେ ପଟି ହୋଇ ହଠାତ୍ ଦିଗ ପରିବର୍ତ୍ତନ କରୁଥିବା ଏହାର ଗତି ଧରିବା ବ୍ୟାଟ୍ସମ୍ୟାନ୍ ବ୍ୟାଟ୍ସମ୍ୟାନ୍ ପକ୍ଷେ ଅନେକ ସମୟରେ କଷ୍ଟସାଧ୍ୟ ହୋଇଥାଏ ବୋଲର୍ ବୋଲିଂ କଲାବେଳେ ନିଜ ଫିଲ୍ଡିଙ୍ଗ୍ ସଜେଇ ଥାଏ ଖେଳ ଚାଲିଥିବା ସମୟରେ ବୋଲିଂ ଯଦି ଗୋଟିଏ ପଟର ବ୍ୟାଟ୍ସମ୍ୟାନ୍ ବଲ୍କୁ ପିଟି ଦେଇ ଅନ୍ୟ ପଟକୁ ଦୌଡ଼ିଯାଏ ଓ ଅନ୍ୟପଟ ଖେଳାଳି ସ୍ଥାନ ପରିବର୍ତ୍ତନ କରେ ତେବେ ସେଠାରେ ରନ୍ ହୁଏ ଯଦି ଉଭୟ ଖେଳାଳି ସ୍ଥାନ ପରିବର୍ତ୍ତନ କରିଥାଆନ୍ତି ତେବେ ଅନ୍ୟମାନେ ଏକ ରନ୍ ହୁଏ ସମ୍ପୂର୍ଣ୍ଣ ଭାବେ ଖେଳ ଏକ ବହୁତ ଭଲ କ୍ରୀଡ଼ା